ମତେ ରୋଷେଇ କରିବାକୁ ଭାରି ଭଲ ଲାଗେ ମୁଁ ରୋଷେଇ ଭଲ ଭଲ ରୋଷେଇ କରେ ବୋଲି ଆମ ଘରେ ସମସ୍ତେ କହନ୍ତି ମୁଁ ରୋଷେଇ କରେ ରୋଷେଇ କରିବା ଶିଖିଲି ମୋ ମୋ ଜେଜେମାଆ ଠୁ ମୋ ଜେଜେମାଆ ଭାରି ଭଲ ରୋଷେଇ କରନ୍ତି ଭବିଷ୍ୟତରେ ମୁଁ ଗୋଟେ ହୋଟେଲ୍ ଖୋଲିବି ବୋଲି ଭାବୁଛି ହୋଟେଲ୍ରେ ରୋଷେଇ କରିବି ହୋଟେଲ୍ରେ ପାର୍ସଲ୍ ଟାଇପ୍ର କରିବି ସେଇଠୁ ଯାଇ ସମସ୍ତେ ଆସିବେ ଖାଇବେ ଯାଇକି ପାର୍ସଲ୍ ଦେଇକି ଆସିବେ ତହିଁରେ ଆମେ ପଇସା କମେଇ ପାରିବୁ ଭବିଷ୍ୟତରେ ଉନ୍ନତି ହେବ ଆଉ ରୋଷେଇ କରିବାକୁ ଶିଖିଛୁ ୟୁଟ୍ୟୁବ୍ ଦେଖିଛୁ ୟୁଟ୍ୟୁବ୍ ଦେଖିକି କେଉଁ ଜିନିଷରେ କେଉଁ ମସଲା କେଉଁ ତରକାରୀରେ କେଉଁ ପ୍ରକାର ମସଲା ସବୁ ଦେଖିକି ସେଇଟା ଶିଖିଛି ଆଉ ଆମ ଜେଜେମାଆଠୁ ବି ଛୋଟ ବଳରୁ ସେଇଟା ଦେଖିକି ଶିଖେଇଛନ୍ତି ସେଇଟା ଶିଖିଛୁ ଶିଖିକି ଆମେ ରୋଷେଇ କରୁଛୁ